ହଁ ଶିକ୍ଷା କାରଣରୁ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଲୋକଙ୍କ ସ୍ଵରକୁ ସ୍ୱୀକୃତି ମିଳୁନାହିଁ ଯାହାଫଳରେ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଶିକ୍ଷାର ଏହି ଉନ୍ନତଧରଣ ଯୋଗୁଁ ସେମାନେ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ ସମାନ ସୁବିଧା ଓ ସୁଯୋଗ ମିଳୁନାହିଁ ସହରାଞ୍ଚଳରେ ରହୁଥିବା ଲୋକମାନେ ସହିତ ପିଲାମାନେ ସାଧାରଣତଃ ବେସରକାରୀ ସଂସ୍ଥାରେ ଶିକ୍ଷାଲାଭ କରିଥାନ୍ତି ଏବଂ ଗ୍ରାମାଞ୍ଚଳରେ ରହୁଥିବା ପିଲାମାନେ ସରକାରୀ ସ୍କୁଲରେ ପଢ଼ି ପାଠ ପଢ଼ିଥାନ୍ତି ଏହି ପାଠ ପାଠ ପଢ଼ାଇବା ପ୍ରଣାଳୀ ସାଧାରଣତଃ ବେସରକାରୀ ସଂସ୍ଥାଠାରୁ ଟିକିଏ ଟିକିଏ ଅଳ୍ପ ଉନ୍ନତମାନର ଏବଂ ବେସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଗ୍ରହଣ କରିଥାନ୍ତି ଯେଉଁଟାକି ସରକାରୀ ସ୍କୁଲରେ ଉପଲବ୍ଧ ହୋଇପାରୁ ନାହିଁ ତେଣୁ ଗ୍ରାମରେ ରହିଥିବା ପିଲାମାନଙ୍କୁ ଠିକ୍ ଭାବେ ଅଧିକ ଗୁରୁତ୍ଵପୂର୍ଣ୍ଣ ଅଧିକ ଗୁରୁତ୍ଵପୂର୍ଣ୍ଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସୁବିଧା ସୁଯୋଗ ମିଳୁନାହିଁ ଏବଂ ଯାହାଫଳରେ ସେମାନେ ସହରାଞ୍ଚଳଠାରୁ ପଛରେ ରହିଯାଉଛନ୍ତି